ଗୀତ ଯାହାକି ସାଧାରଣତଃ ଶୁଣି ଦେଲେ ମନର ଆତ୍ମାକୁ ଗୋଟେ ଛୁଇଁଗଲା ଭଳି ଲାଗେ ଯାହାକି ମନକୁ ସାଧାରଣତଃ ଅତ୍ୟନ୍ତ ଉଲ୍ଲାସିତ କରିଦିଏ ତ ଆମେ ଯଦି ଦେଖିବା ପୁରୁଣା ଗୀତ ଆଉ ଆଜିର ଗୀତ ଏହି ଭିତରେ ଫରକ କ'ଣ ରହିଛି ନା ପୁରୁଣା ଗୀତ ତାହା ଅତ୍ୟନ୍ତ କ'ଣ ହୁଏ ନା ସେଥିରେ ସାଧାରଣତଃ ଆମେ ଯଦି ଦେଖିବା ଏହି ଯେଉଁ ଏବେକାର ଯଉ ଜିନିଷ ଯେଉଁ ରହିଛି ଆମର କ'ଣ ହୁଏ ଯେଉଁ ଡି ଜେ ତ ସେହିସବୁ ନଥିଲା ଯାହାକି ମାନେ କାନ ପାଇଁ ବହୁତ ଭଲ ଥିଲା ଆଉ ଶୁଣିବାକୁ ବହୁତ ଭଲ ଲାଗୁଥିଲା ସମସ୍ତେ ଅତ୍ୟନ୍ତ ଆଦରର ସହିତ ଶୁଣୁଥିଲେ ତା ସହିତ ସେଥିରେ କ'ଣ ଥିଲା ନା ସେଥିରେ ସାଧାରଣତଃ ବହୁତ କିଛି ପରିବେଶକୁ ନେଇକି ରହିଥିଲା ବହୁତ କିଛି ଶିକ୍ଷଣୀୟ ଜିନିଷ ଆମକୁ ସେଥିରୁ ପାଇବାକୁ ମିଳୁଥିଲା ଆଉ ସେଥିରେ ଯେଉଁ ସମସ୍ତ ବାଦ୍ୟ ଯନ୍ତ୍ରର ବ୍ୟବହାର କରାଯାଉଥିଲା ତାହା ଅତ୍ୟନ୍ତ ଆକର୍ଷଣୀୟ ଥିଲା ତ ଏବେ ଯଦି ଆମେ ଦେଖିବା ଆଜିର ଗୀତ ତ ଆଜିର ଗୀତ କମ୍ ଥାଏ କିନ୍ତୁ ଆମର ଯେଉଁ କ'ଣ କହିବି ଡି ଜେ ଯେଉଁ ରହିଛି ଯେଉଁ ଆପଣ ଟ୍ୟୁନିଂ କୁହନ୍ତୁ ତ ସେଇସବୁ ଅଧିକା ରହିଥାଏ ଯାହାକି ଏବେକା ପିଲାମାନଙ୍କୁ ବହୁତ ଭଲ ଲାଗୁଛି ସତ କିନ୍ତୁ ତାହା ସାଧାରଣତଃ ଯଦି ଆମେ ଦେଖିବା ତାହା କାନ ପାଇଁ ବିଶେଷ ଭଲ ନୁହେଁ କାରଣ ଯେଉଁ ବିଭିନ୍ନ ପ୍ରକାରର ହୃଦ୍ ରୋଗ ଯଉ ବାହାରିଛି ଆଜି କାଲି ତ ଏଇ ଗୀତ ପ୍ରଭାବରୁ ହିଁ ହେଇଛି ତ ମୁଁ କହିବିନି ଯେ ଗୀତ ପାଇଁ ହେଉଛି ତ ଯଉ ସମସ୍ତ ବାଦ୍ୟଯନ୍ତ୍ରର ବ୍ୟବହାର ହେଉଛି ଯେଉଁ ଡି ଜେ ଭର୍ସନ୍ କରି ଦିଆହୋଇଛି ସେଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବାର ଆମେ ଦେଖିବାକୁ ପାଇବା